ଗେମ୍ ଖେଳିବା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ବହୁତ ଭାବରେ ଉପକୃତ ହୁଅନ୍ତି ଯଥା ଗେମ୍ ଖେଳିବା ଦ୍ୱାରା ସେମାନଙ୍କର ପ୍ରଥମତଃ ମୁଖ୍ୟ ଜିନିଷ ହେଉଛି ସେମାନଙ୍କ ଶାରୀରିକ ଶାରୀରିକର କୌଣସି ରୋଗ ବୃଦ୍ଧି ହୁଏ ନାହିଁ ସେମାନେ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି ଦ୍ୱିତୀୟତଃ ସେମାନଙ୍କର ଧ୍ୟାନ ବା ସ୍ମରଣ ଶକ୍ତି ବଢ଼ିବାରେ ଲାଗିଥାଏ ସେମାନେ ବହୁତ କିଛି କାମ କରିବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି ଏବଂ ମାନସିକ ଚାପରୁ ମଧ୍ୟ ଦୂରାଇ ରହିଥାନ୍ତି ଗେମ୍ ଖେଳିବା ଦ୍ୱାରା ସେମାନଙ୍କର ନୂତନ ନୂତନ କୌଶଳ ମଧ୍ୟ ଶିଖି କରି ନିଜର ଟେକ୍ନୋଲୋଜି ବ୍ୟବହାର କରି ବହୁତ କିଛି ଜାଗାରେ ନିଜର ସୁନାମ ଖ୍ୟାତି ଅର୍ଜନ କରିଥାନ୍ତି ଏବଂ ସାରା ଗ୍ରାମାଞ୍ଚଳରେ ସେମାନେ ନିଜର ନାମ ବଢ଼ାଇଥାନ୍ତି ଏବଂ ମୋଟ ଉପରେ ସେମାନଙ୍କର ଏକ ସୁସ୍ଥ ସମାଜ ଏବଂ ଏକ ସୁସ୍ଥ ଶରୀର ସେମାନେ ଲାଭ କରିଥାନ୍ତି